ହଁ ହଁ ଅଛି ଅଛି

ସବୁ ଅଛି ହଁ ଡିଜେ ବି ଅଛି ସେଇଟା ଗୋଟେ ଗୋଟେ ଆସିଲେ ହିସାବ ହେବ ମାନେ ଗୋଟେ ଏକା ସାଙ୍ଗରେ କରି ହେବନି ନା ଟେଣ୍ଟ୍ କୁ ଅଲଗା ବକ୍ସ ସାଉଣ୍ଡକୁ ଅଲଗା କ'ଣ କ'ଣ ନେବେ ସବୁ ହିସାବରେ ଲିଷ୍ଟ୍ କଲାପରେ ରେଟ୍ଟା କୁହାହେବ ସବୁ ଅଛି ଟୋଟାଲ୍ ମ୍ୟାରେଜ୍ ପେକ୍ ଯାହା ବି ଦର୍କାର୍ ସବୁ ଅଛି ଠିକ୍ ଅଛି ଲୋକ ଆପଣ ଯଦି କହିବେ ମୁଁ ପଠେଇବି ତାହେଲେ ଯଦି ଆପଣ ପଠେଇବି ପଠେଇବି

ହଁ ସବୁ ଅଛି ହଁ ସବୁ ଅଛି ଆଉ କ'ଣ କ'ଣ ଦରକାର ଗାଡ଼ି କି ଗାଡ଼ି ବୋଲେରୋ ନା କାର୍ ହଁ ହେଇଯିବ କେତେ କିଲୋମିଟର୍ ସେଇଟା କହିଲେ ହେବ ଆଗରେ କେତେ କିଲୋମିଟର୍ ରାସ୍ତା ହେବ ଶହେ ଉପରେ ହେବ ଆଉ

ହଁ ଆପଣଙ୍କର ପାଖାପାଖି ଗୋଟେ ଚାରି ହଜାର ସାଢ଼େ ଚାରି ହଜାର ପଡ଼ିବ ଗାଡ଼ି ଭଡ଼ା ଗୋଟେ ଗୋଟେ ଗାଡ଼ିକୁ

ସତର ଅଠର ହଜାର

ହଁ ସବୁ ସାମାନ ନେବେ କିଛି କାଟିଦେବି ଆଉ ସବୁ ଜିନିଷ ତ ନେବେ ନା ଟାଇମ୍ ନେବେ ହଁ ଗୋଟେ ହଜାର ଦୁଇ ହଜାର କାଟିଦେବେ ଆଉ ହୁଁ ସେଇଟା ତ ମାନେ ଲିଷ୍ଟ୍ କରାହେବ ଲିଷ୍ଟ୍ କରାହେଲେ ମାନେ ଟେଣ୍ଟ୍ ଆପଣଙ୍କର ଟେଣ୍ଟ୍ କେତେଟା କେତେଟା ଲାଗିବ ଆମର ହଣ୍ଡା ଡେକ୍ଚି କୁଡ଼ କେତେଟା ଯିବ ହେଲା ତା'ପରେ ଜଗ୍ ଯିବ କ'ଣ କ'ଣ ଦରକାର ସବୁ ଲିଷ୍ଟ୍ କଲାପରେ ଗୋଟେ ଗୋଟେ ଅଲଗା ଅଲଗା ରେଟ୍ ହେଉଛି ନା ସେ ଗୋଟେ ଅନୁମାନିକ

ମୁଁ ଗୋଟେ ଅନୁମାନିକ ହିସାବ କରିଦେଉଛି ଠିକ୍ ଅଛି ତା'ପରେ ଆସିଲେ କଥାବାର୍ତ୍ତା ହେବା ଫାଇନାଲ୍ କଥା ହେବା ଆଉ ଅନୁମାନିକ ଆପଣଙ୍କୁ ପଡ଼ିବ ବକ୍ସଫକ୍ସ ସବୁ ମିଶେଇକିରି ଗାଡ଼ି ଭଡ଼ାଟା ଛାଡ଼ିକିରି କହୁଛି ମୁଁ ହେଲା ପାଖାପାଖି ଅଠର ହଜାର ପାଖରେ ହେଇଯିବ ଅଠର କୋଡ଼ିଏ ଟେଣ୍ଟ୍ ଟେଣ୍ଟ୍ କେତେଟା ଯିବ ଯେମିତି ହେଲେ ଦଶ ଦରକାର ଟେଣ୍ଟ୍ ହେଲେ ଗୋଟେ ଗୋଟେ ପାଞ୍ଚ ଶହ ଦଶ'ଟା ହେଲେ ପାଞ୍ଚ ହଜାର ଏବେ ସାଉଣ୍ଡ୍ ଯୋଉଟା ଯୋଉ ଆମର ମାନେ ମ୍ୟୁଜିକ୍ ସିଷ୍ଟମ୍ଟା ସେଇଟା ପାଞ୍ଚ ହଜାର ଦଶ ହଜାର ତା'ପରେ ଏଟା ସେଟା ସବୁ ଦେଇକି ସେ କୋଡ଼ିଏ ହଜାର ପାଖରେ ହେଇଯିବ

ବାହାଘର କେବେ

ବାହାଘର ତା ସାଙ୍ଗରେ ଭୋଜି ଥିବ ନା କି ଯୋଉଟା ଯିବ ଆଉ ଟେଣ୍ଟ୍ ଫ୍ୟାଣ୍ଟ୍ ସବୁ ତ ଦୁଇ ଦିନ ଲାଗିବ ନାଇକି ବାହାଘର ଦିନ ଲାଗିବ ତା'ପରେ ଭୋଜି ଦିନ ଥିବ ଦୁଇ ତିନି ଦିନ ଥିବ ନାଇ କି ହଁ ଆଡ଼୍ରେସ୍ ହେଲା ବାଲିମେଳା ଥାର୍ଟି ଏଇଟ୍ ଗ୍ରାମ

ଫୋନ୍ ନମ୍ବର୍ଟା କହିବି ସେଭେନ୍ ସିକ୍ସ ଫାଇଭ୍ ଥ୍ରୀ ଏଇଟ୍ ସିକ୍ସ ୱାନ୍ ଫାଇଭ୍ ଏଇଟ୍ ୱାନ୍ ଫାଇଭ୍ ଏଇଟ୍

ଆଜ୍ଞା ଠିକ୍ ଅଛି